ଢେଙ୍କାନାଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସ୍ତା ସ୍ଥାନୀୟ ସୂଚନା ଦେବାର ମାଧ୍ୟମ ଗୁଡ଼ିକ ହେଲା ଲୋକମାନେ ଟିଭି ଖବରକାଗଜ ରେଡ଼ିଓ ଓ ସୋସିଆଲ୍ ମିଡ଼ିଆ ଆମେ କେମିତି ଏହିଗୁଡ଼ିକ ମାଧ୍ୟମରେ ଆମେ କେମିତି ଖବର ପାଇବା ପ୍ରଥମ ହେଲା ଲୋକମାନେ ଲୋ ଲୋକମାନଙ୍କ ଦ୍ୱାରା ଆମେ କେମିତି ଖବର ପାଇବା ନା ଆମ ସ୍ଥାନୀୟ ଅଞ୍ଚଳରେ ଯଦି କିଛି ଅସୁବିଧା ହେଉଛି ପ୍ରଥମତଃ ଆମେ ଲୋକମାନଙ୍କ ଦ୍ୱାରା ପାଇଥାଉ ପ୍ରଥମେ ଯଦି ଗୋଟିଏ ଲୋକ ଜାଣେ ସେ ଅନ୍ୟ ଲୋକକୁ କହିଥାଏ ଏମିତି ଗୋ ଏକରୁ ଅନେକ ଲୋକଙ୍କ ଦ୍ୱାରା ଯେତେବେଳେ କଥାଟା ପ୍ରଭାବିତ ହୁଏ ଆମେ ସେତେବେଳେ ସ୍ଥାନୀୟ ଲୋକଙ୍କଠାରୁ ଲୋକମାନଙ୍କ ଦ୍ୱାରା କିଛି ଖବର ପାଇପାରିଥାଉ ତା' ପରବର୍ତ୍ତୀ ହେଲା ଟିଭି ଟିଭିରୁ ଆମେ କେମିତି ଗୋଟିଏ ଦୂରଦର୍ଶନ କେନ୍ଦ୍ରରୁ ଆମେ କେମିତି ଖବର ପାଉ ନା ଦେଶ ବିଦେଶର ଖବର ଆମେ ଟିଭି ମାଧ୍ୟମରେ କିଛି ସମୟ ପରେ ପାଇଥାଉ କିନ୍ତୁ ଖବରକାଗଜର କ'ଣ ନା ଖବରକାଗଜ ମାଧ୍ୟମରେ ଯେଉଁ ଘଟଣା ଗୁଡ଼ିକ ଆମ ପାଖରେ ପହଞ୍ଚିବାକୁ ସମୟ ଲାଗେ ତାହା ଆମେ ଟିଭି ଦ୍ୱାରା ପାଇବା ପରେ ଖବରକାଗଜରେ ବି ମଧ୍ୟ ଜାଣିପାରିଥାଉ ଏବଂ ରେଡ଼ିଓ ରେଡ଼ିଓ ଏକ ଏମିତି ଉତ୍ସ ଆମର ଢେଙ୍କାନାଳ ଜିଲ୍ଲାର ଲୋକମାନେ ସାଧାରଣ ରେଡ଼ିଓ ଉପରେ ନିର୍ଭର କରି କରିଥାନ୍ତି କାରଣ ରେଡ଼ିଓରେ ସଠିକ୍ ତଥ୍ୟ ପାଇପାରିଥାଉ ଓ ପାଣି ପାଗର ସୂଚନାଗୁଡ଼ିକ ମଧ୍ୟ ଠିକ୍ ଭାବରେ ରେଡ଼ିଓରୁ ମିଳିପାରିଥାଏ ତେଣୁକରି ଢେଙ୍କାନାଳର ଲୋକମାନେ ପ୍ରାୟତଃ ରେଡ଼ିଓକୁ ବହୁତ ନିର୍ଭର କରନ୍ତି ଏବଂ ଶେଷରେ ଆମର ସୋସିଆଲ ମିଡ଼ିଆ ଆସୁଛି ସୋସିଆଲ ମିଡ଼ିଆମାନେ ହେଉଛି ସୋସିଆଲ ମିଡ଼ିଆ ଏମିତି ଏକ ଉତ୍ସ ଯେଉଁଟାକି ଆମେ ଲୋକମାନଙ୍କ ଦ ଲୋକମାନଙ୍କ ପାଖରୁ ଯେଉଁଟା ପାଉଥାଉ କିମ୍ବା ଟିଭି ମାଧ୍ୟମରେ ହେଉ ଓ ଖବରକାଗଜ ମାଧ୍ୟମରେ ହେଉ ଏବା ରେଡ଼ିଓ ମାଧ୍ୟମରେ ହେଉ ଆମେ ଏହି ସବୁ ମାଧ୍ୟମରେ ଯେକୌଣସି ଦେଶ କିମ୍ବା ବିଦେଶର ଖବର ଗୁଡ଼ିକ ଆମେ ଯେତିକି ଶୀଘ୍ର ପାଇଥାଉ ସୋସିଆଲ ମିଡ଼ିଆ ଏମିତି ଏକ ଜିନିଷ ଯେଉଁଟାକି ଆମେ ଏହାଠାରୁ ଆହୁରି ଶୀଘ୍ର ଦ୍ରୁତ ଗତିରେ ଆମେ ତା ମାଧ୍ୟମରେ ପାଇପାରିଥାଉ